ନା ମୁଁ କେବେ ମଧ୍ୟ ରାଜ୍ୟ କିମ୍ବା ଆମ ଦେଶ ବାହାରକୁ ଭ୍ରମଣ କରିନାହିଁ ଏବଂ ଯଦି କେବେ ଭବିଷ୍ୟତରେ ସେଇ ସୁଯୋଗ ମିଳେ ଅନ୍ୟ ଦେଶକୁ କିମ୍ବା ଅନ୍ୟ ରାଜ୍ୟକୁ ଯିବାର ସୁଯୋଗ ମିଳେ ତା'ହେଲେ ମୁଁ ନିଶ୍ଚୟ ଯିବି ଏବଂ ମୋ ଦେଶ ବାହାରେ କ'ଣ ସବୁ ଘଟୁଛି ଅନ୍ୟ ଦେଶର ଚାଲିଚଳଣି ଏବଂ ସେଇଠିକାର ଆଚାର ବ୍ୟବହାର ସବୁ ମୁଁ ନିରୀକ୍ଷଣ କରିକି ଆସିବି ଏବଂ ଅନ୍ୟ ଦେଶ ମଧ୍ୟ ବିଷୟରେ ଟିକେ ଅଧିକ କିଛି ନିରୀକ୍ଷଣ କରିବି ଏବଂ ଶିଖିବି ଜାଣିବି ତେଣୁ ମୁଁ ବହୁତ ଇଚ୍ଛୁକ ଯେ ଅନ୍ୟ ଦେଶକୁ ଯିବା ପାଇଁ କିମ୍ବା ଅନ୍ୟ ରାଜ୍ୟକୁ ଯାଇକି ବୁଲିକି ଆସିବା ପାଇଁ କିନ୍ତୁ ସେମିତି ସୁଯୋଗ କେବେ ଆସିନାହିଁ ଯେ ଏବେ ସୁଯୋଗ ମିଳିବ ମୁଁ ନିଶ୍ଚୟ ଯିବାକୁ ଚାହିଁବି